କାଇଁକି ଆପଣ ବାରମ୍ବାର ଫୋନ୍ କରୁଛନ୍ତି କହିଲେ ଆରେ ଆପଣ କଥା ଜାଣିଛନ୍ତି କ'ଣ ହେଇଛି କାଲି ମୁଁ ଟ୍ରେନ ମିସ୍ କରିଥିଲି ବୋଲି ଜାଣିଛନ୍ତି ଆପଣ ଆପଣ ଜାଣିନାହାନ୍ତି ଆପଣଙ୍କ ଡ୍ରାଇଭର ଆପଣଙ୍କୁ କହିନି ଶୁଣନ୍ତୁ କାଲି ଆମ ବାରଟା ଚାଳିଶିରେ ମୋ ଟ୍ରେନ ଥିଲା ସିଏ ଆସିକି ଗାଡ଼ି ଲଗାଇଲା ବାରଟା ପନ୍ଦରରେ ଆପଣ ଜାଣିଛନ୍ତି ମୋ ଘର ପାଖକୁ ଷ୍ଟେସନ ହେଉଛି ଚାଳିଶି ମିନିଟର ରାସ୍ତା ଆପଣ ବାରଟା ପନ୍ଦରରେ ଗାଡ଼ି ପଠାଇଛନ୍ତି ସେ ମୋତେ କହୁଛି ଯେ ମାଲିକ କହିଲେ ବୋଲି ଡେରି ହେଲା କଁ ହେଇଛି ଏ ଏ ଆପଣଙ୍କ ପାଖରୁ ସେ ଏଗାରଟାରେ ବାହାରୁ ସାଢ଼େ ଏଗାରଟାରେ ବାହାରୁ ଯେତେବେଳେ ବାହାରୁ ମୋ ପାଖରେ ବାରଟା ପନ୍ଦରରେ ପହଞ୍ଚିଲା ଦେଖୁନାହାନ୍ତି ସି ସି ଟି ଭି ଆସି ଦେଖୁନାହାନ୍ତି କେତେବେଳେ ଗାଡ଼ି ଘର ଆଗରେ ଲଗାଇଲା ଆଉ ତାପରେ ଆପଣ ବାରମ୍ବାର ଫୋନ୍ କରୁଛନ୍ତି ପେମେଣ୍ଟ ଦଅ ପେମେଣ୍ଟ ଦିଅ ମେସେଜ ପୁଣି କରୁଛନ୍ତି ଆପଣ କାଇଁ ପେମେଣ୍ଟ ଦେବି ଆପଣଙ୍କୁ ଆପଣଙ୍କର ଗୋଟେ ମୁଁ ବର୍ଷକର କଷ୍ଟମର ଟି ବର୍ଷେକରେ କେତେ ଥର ଆପଣ ଏଜେନ୍ସିରୁ ଗାଡ଼ି ନଉଛି ପୁଣି ଆପଣ ପୁଣି ବାରମ୍ବାର ଫୋନ୍ କରୁଛନ୍ତି ମୋର ଆଉ କିଛି କାମ ନାହିଁ ବର୍ତ୍ତମାନ ତିନି ଦିନ ପରେ ମୁଁ ପୁଣି ନେକ୍ସଟ ଯିବି ମୁଁ ଦେଇପାରିବିନି ପେମେଣ୍ଟ କହୁଛି ବିଲକୁଲ ଦେଇପାରିବିନି ଆପଣଙ୍କ ଏଜେନ୍ସି ସହିତ ମୋର ଆଜି ଠାରୁ ବନ୍ଦ କହିଲିି ବା କ'ଣ ରିକ୍ୱେଏଷ୍ଟ କରିବି କ'ଣ ରିକ୍ୱେଏଷ୍ଟ କରିବି କହୁନାହାନ୍ତି ମୋର ଗୋଟେ ଅର୍ଜେଣ୍ଟ ମିଟିଂ ଥିଲା ଦିଲ୍ଲୀରେ ଆପଣ ଦେଖିଲାକୁ ଗାଡ଼ି ପଠଉଛନ୍ତି ବାରଟା ଚାଳିଶି ବାରଟା ପନ୍ଦରରେ ଗାଡ଼ି ପଠଉଛନ୍ତି ବାରଟା ଚାଳିଶିରେ ଜାଣିଛନ୍ତି ଟ୍ରେନ ଅଛି ମୁଁ ଆପଣଙ୍କୁ କହିକି ପଠାଇଛି ବାରଟା ସୁଦ୍ଧା ଲଗାନ୍ତୁ ଯେନ୍ତି ଚାଳିଶି ମିନିଟରେ ଲାଗିବ ତା ପୂର୍ବରୁ ଆପଣ ପନ୍ଦର ମିନିଟ ଆଗୁରୁ ପଠାଇବା କଥା ଆପଣ ବାରଟା ପନ୍ଦରରେ ଗାଡ଼ି ପଠଉଛନ୍ତି ଟ୍ରେନ କ'ଣ ଆମ କଥାରେ ଟ୍ରେନ ଚାଲିଛି ନା କ'ଣ କ'ଣ ସରି ଆ ସରି ତ ସରି ପୁଣି ଆଉ ଆପଣ ପୁଣି ପେମେଣ୍ଟ ପାଇଁ ପୁଣି କେମ୍ତି କହୁଛ ମୁଁ ପେମେଣ୍ଟ ଦେଇପାରିବିନି ଆପଣଙ୍କୁ ବିଲକୁଲ ପେମେଣ୍ଟ ଦେଇପାରିବିନି କହିଲିପରା ପେମେଣ୍ଟ ଦେଇପାରିବିନି ଆଉ ରିଫଣ୍ଡ ରଖନ୍ତୁ